ହ୍ୟାଲୋ ଆଜ୍ଞା ପାଇପ୍ ଦୋକାନୀ ହଉ ଆମର ଯେଉଁ ବାଥରୁମ୍ ଗୋଟେ କରିଛୁ ଆମର କିଛି ପାଇପ୍ ଦରକାର ଥିଲା ଆଉ ଆଣିଥାନ୍ତୁ କ'ଣ କେମିତି ରେଟ୍ ଅଛି ହଉ ଟିକେ ଭଲ ପାଇପ୍ ଟିକେ ଦେବ କାହିଁକିନା ଆଉଥରେ ଆଣିଥିଲୁ ଯେ ସିଏ ଭଲ ପଡ଼ିଲାନି ଏବେ ଟିକେ ଭଲ ଜିନିଷ ଟିକେ ଦେଲେ ଆଉ ପଇସା କଥା ଟିକେ ଚିନ୍ତା କରନ୍ତୁନି କିନ୍ତୁ ଭଲ ଜିନିଷ ଟିକେ ଦରକାର ହଁ ହଉ ଠିକ ଅଛି ଅଛି ଆଉ ପାଇପ୍ ବି ମାନେ ବାଥରୁମ୍ କରିବୁ ପାଣି ପାଇପ୍ ଆଣିବୁ ବି ଲାଟ୍ରିନ୍ ପାଇପ୍ ବି ଟାଙ୍କି ଫାଙ୍କି କରିବା ପାଇଁ ସେ ବଡ଼ ପାଇପ୍ ବି ଦରକାର ଆଉ ସବୁ ପ୍ରକାର ପାଇପ୍ ଅଛି ତ ହଁ ଆଉ କେତେ ଟଙ୍କା ନେଲେ ହବ ହଉ ହଉ ଠିକ୍ ଅଛି ଆଉ ମୁଁ ମୁଁ ନିଜେ ଯିବି ଆଉ ନହେଲେ ମୋର ପିଲା ଯିବେ ଦେଖିକି ପାଇପ୍କି ଆଣିବୁ ଆଉ ଯଦି କିଛି ଆମାଉଣ୍ଟ ବାକି ରହିଲା ଆଉ ପଛରେ ଦେଲେ ଚଳିବ ତ

ହଉ ହଉ ତା'ହେଲେ ଠିକ୍ ଅଛି ତା'ହେଲେ ମୁଁ ରଖୁଛି ଗଲେ କଥାବାର୍ତ୍ତା ହେବା ଆଉ